କୃଷକର ଗୁରୁତ୍ଵପୂର୍ଣ୍ଣ ବିଷୟ ଏହା କି ଯେ ସେମାନେ ଚାଷ କାମରେ କରିଥାନ୍ତି ଚାଷ ହେଲା ତାଙ୍କର ମୂଖ୍ୟ କାମ ଚାଷ ଦ୍ଵାରା ସେମାନେ ପରିବାର ପୋଷଣ କରନ୍ତି ପିଲାମାନଙ୍କର ପାଠପଢ଼ା ଝିଅ ବିବାହ ଏବଂ ତାଙ୍କ ଘରର ଗୁଜୁରାଣ ମେଣ୍ଟଣ କରନ୍ତି ଚାଷରେ ହାନି ହେଲା ହାନି ହେବା ହେତୁ ଚାଷରେ ହାନି ହେବା ହେତୁ ସେମାନେ ପରିବାର ଚଳେଇବା ପାଇଁକି ବହୁତ କଷ୍ଟକର ହୋଇଯାଏ ସେମାନଙ୍କର ପରିବାର ପାଇଁକି ମୁଖ୍ୟ କାମ ହେଲା ଚାଷ ମୁଁ ଚାଷରେ ଚାଷରେ ସେମାନେ ପରିବାର ପୋଷଣ କରିଥାନ୍ତି ଚାଷ ଦ୍ଵାରା ଲୋକ ହାନି କରନ୍ତି